ଆମ ଆମ ଜନ୍ମରୁ ହିଁ ଓଡ଼ିଆ ଜାଣିଛି କାହିଁକି ଆମର ଓଡ଼ିଆ ହେଉଛି ଆମର ଭାଷା ମାତୃଭାଷା ସେଥିପାଇଁ ଆମେ ଓଡ଼ିଆ ସବୁ ଜାଣିଛୁ ଆମ ସ୍କୁଲ୍ରେ ବି ଆମ ସବୁଆଡେ ବି ଖାଲି ଓଡ଼ିଆ ହିଁ ଓଡ଼ିଆ ଚାଲେ ଓଡ଼ିଆ ପାଇଁ ଆମେ ସବୁ କରିପାରୁ ଓଡ଼ିଆରେ ହିଁ ଆମର ଗର୍ବ ଓଡ଼ିଆ ପାଇଁ ଆମେ ଉତ୍ସବ ନାଟ୍ୟ କଲା ସବୁ ଜିନିଷ ଓଡ଼ିଆରେ ହିଁ ଆମର ହୋଇଥାଏ ଓଡ଼ିଆ ପାଇଁ ମୁଁ ବହୁତ୍ ଜାଗାକୁ ଗଲେ ବି ଏନ୍ତି କି ହିନ୍ଦୀ ହିନ୍ଦୀ କହୁଥିବେ ଓଡ଼ିଆ କହୁଥିବେ ଯେନ୍ତି ଓଡ଼ିଆ ଗୋଟେ ମାତୃଭାଷା ଭାରି ଆମକୁ ପୁରା ଫିଲ୍ ଲାଗିଯାଇସି ତ ସେ ଟାଇପ୍ର ହିଁ ମତେ ବହୁତ୍ ଗର୍ବ ଲାଗ୍ସି କି ଓଡ଼ିଆକେ ନେଇକରି ଓଡ଼ିଆ ହେଉଛି ବହୁତ୍ ଭଲ ଭାଷା ଓଡ଼ିଆରେ ହିଁ ସବୁ ହେଇ ପାର୍ସି ଓଡ଼ିଆ ଯେନ୍ତା ଭାବି ନିଅ ଓଡ଼ିଆରେ ଗୁଟେ ଦରଖାସ୍ତ ଦେବ ସେ ଗୁଟେ ଲେଖ୍ଲା ଷ୍ଟାଇଲ୍ର ଟିକେ ଅଲ୍ଗା ରହେସି ତାପଛେ ଓଡ଼ିଆ ହିଁ ସବୁ ଭଲ୍ ରହେସି ଓଡ଼ିଆ ସଂସ୍କୃତି କଲା ଯାହା ବି ଦେଖ୍ଲେ ଓଡ଼ିଆ ଗୀତ ହଉ ଓଡ଼ିଆ ନାଚ ହଉ ଓଡ଼ିଆ ଡ୍ୟାନ୍ସ ହଉ ସବୁର ହିଁ ପୁରା ମସ୍ତ୍ ରହେବା ତାପଛେ ହେଉଛି ଓଡ଼ିଆ ଓଡ଼ିଆ ହିଁ ବହୁତ୍ ବେଷ୍ଟ୍